ପ୍ରଥମତଃ ଗୀତ ଗାଇବା ସମୟରେ କୌଣସି ଲଜା ଅନୁଭବ କରିବା ଆବଶ୍ୟକତା ବି ନାହିଁ କହିଁନା ଗୀତ ଗାଇବା ଏବେକା କୌଣସି ଲଜ୍ୟାଜନକ କଥା ମଧ୍ୟ ନୁହେଁ ଆଉ ଗୋଟ ହେଲା କଥା ଗୀତ ଗାଇବା ସମୟରେ ନର୍ଭସ୍ ନର୍ଭସ୍ ଲୋକମାନେ ଥାନ୍ତି ପିଲାମାନେ ଥାନ୍ତି ଆମେ ମଧ୍ୟ ନର୍ଭସ୍ ହେଇଯାଇଥାଉ କାରଣ ପ୍ରଥମତଃ ସେମାନେ ଷ୍ଟେଜରେ ପରଫମାନ୍ସ କଲାବେେଳେ ପିଲାମାନେ ନର୍ଭସ ହେଇଯାନ୍ତି ନର୍ଭସ ଦାଉରୁ ରକ୍ଷା କରିବା ପାଇଁ ପ୍ରଥମତଃ ହେଉଛି କାହାକୁ ଅନାଇବା ନାହିଁ କାହାର ନଜର ଆମେ କାହାକୁ ଅନାଇବା ନାହିଁ କି ଆମେ କାହାକୁ କିଏ ଆମକୁ ଅନଉଛି ସେ ପ୍ରତି ଆକୁ ଦୃଷ୍ଟି ଦବାର ନାହିଁ ଯାହାଫଳରେ କ'ଣ ହବ ନା କ'ଣ କା ପ୍ରତି ଦୃଷ୍ଟିି ଆକର୍ଷଣ ନଦେଲେ ଆମର ଗୀତଟା ମଧ୍ୟ କ'ଣ ହେଇଥିବ ଭଲ ହେଇଥିବ ଏବଂ ଆଉ ଗୋଟେ ରହିଲା ନିଜେ ଅଭ୍ୟାସ ଯେତେ ଆପଣଙ୍କୁ ମୂଳ କଥା ହେଉଛି ଯେ ଯେତେ ଆପଣ ଅଭ୍ୟାସ କରିଥିବେ ଯେତେ ଅଭ୍ୟାସ କରିଥିବେ ସେତେପର୍ଯ୍ୟନ୍ତ କ'ଣ କାହାର ଆଉ ଡର ରହିବ ନାହିଁ ଗୋଟେ ଡର ଥିବ ସେଇଟା ବି ଆଉ ନଥିବ ଯେତେ ଅଭ୍ୟାସ କରିଥିବେ ଆପଣ ସିଏ ମଧ୍ୟ ଆଉ ଡର ରହିବ ନାହିଁ ହେଉଛି ନିଜ ଉପରେ ନିଜର ଭରସା ଥିବା ଦରକାର କି ମୁଁ ଏଇ କାର୍ଯ୍ୟଟି ମୁଁ ଏ ଗୀତଟିକୁ ଭଲ ଭାବରେ ସୁବିଧାଜନକ ଭାବରେ ମୁଁ ନେଇପାରିବି ନିଜ ଉପରେ ନିଜର ଭରସା ଥିବା ଆବଶ୍ୟକ ଏବଂ କାହାକୁ ଅନାଇବେ ନାହିଁ ନିଜ ନିଜ କାହାର ଦୃଷ୍ଟି ଆଗରେ ଆପଣଙ୍କ ଆପଣ କାହା କତି ଦୃଷ୍ଟି ଦେବେନି ନିଜ ଫୋକସ୍ ଉପରେ ନିଜେ ନିଜ ଗୀତ ଉପରେ ନିଜେ ଫୋକସ୍ ରଖିଲେ କୌଣସି ଅସୁବିଧା ହେବ ନାହିଁ କି ଆପଣ ନର୍ଭସ ହେବେ ନାହିଁ ଯାହାକୁ ନିଜ ମନ ଭିତରେ ଆଗ ମେନ କଥା ହେଉଛି ନିଜ ମନ ଭିତରେ ନିଜର ଦୃଢ଼ତା କରିବାକୁ ଚେଷ୍ଟା କରିବି ଏବଂ ଗୀତ ଗାଇବା ହେଉଛି ଏକ ସାଂସ୍କୃତିକ କାର୍ଯ୍ୟ ଗୀତ ମଧ୍ୟ ବିଭିନ୍ନ ପ୍ରକାର ଗୀତ ମଧ୍ୟ ଥାଏ ଗୀତ ଗାଇବାଟି କାର୍ଯ୍ୟ ବି ସହଜ କଥା ନୁହେ ଯେଉଁମାନେ ଶିଖିଛନ୍ତି ସେମାନେ ହିଁ ଗାଇପାରିବେ ଅନ୍ୟମାନେ ମାନେ ନାହିଁ ଯେ ଅନ୍ୟମାନେ ଯିଏ ଶିଖିନାହାନ୍ତି ସେମାନେ ଗାଇବେନି ନା ସେମାନେ ମଧ୍ୟ ଗାଇପାରିବେ କିନ୍ତୁ ଯେଉଁମାନେ ଗୀତ ଶିଖିଛନ୍ତି ସେମାନଙ୍କୁ ଗୋଟେ ଗାଇବା ସହଜ ହୋଇଥାଏ ଏବଂ ସେ ଏତେ ବି ନର୍ଭସ୍ ହୁଅନ୍ତି ନାହିଁ ଯେ ଗୀତ ଶୁଖିନଥିବେ ସେମାନେ ଟିକେ ନର୍ଭସ୍ ହୁଅନ୍ତି ସେ ନର୍ଭସକୁ ଦୂରେଇ କରିବା ପାଇଁ ନିଜ ଘରେ ଅଭ୍ୟାସ କରିବା ଦରକାର ଏବଂ ନିଜ ଭିତରେ ନିଜର ନିଜ ମନ ଭିତରେ ଦୃଢ଼ତା ଆଣିବା ଦରକାର ଯେ ନାଇଁ ମୁଁ ଏଇ କାମଟି କରିପାରିବି